ମୁଁ ବାହାରକୁ ଗଲେ ଆମ ପଶୁଙ୍କର ଚିକିତ୍ସା ଆମ ପରିବାର ଲୋକ ନିଅନ୍ତି ଏବଂ ଏଇଠି ପଶୁଙ୍କର ଯେଉଁ କଷ୍ଟ ଅନୁଭବ କରୁଛନ୍ତି କି କିଛି ଦୁଃଖ କଷ୍ଟ ତାଙ୍କର ଯନ୍ତ୍ରଣା ସେମାନେ ପାଉଛନ୍ତି ଯଦି ଏଇଠି ପଶୁ ଡାକ୍ତରଖାନା ଟିଏ ହୁଅନ୍ତା କିଛି ପଶୁମାନେ ଦୁଃଖ କଷ୍ଟରୁ ରୋଗକ୍ରାନ୍ତରୁ ମୁକ୍ତ ପାଆନ୍ତେ ସେଥିପାଇଁ ମୁଁ ଅନୁରୋଧ କରୁଛି ଏଇଠି କିଛି ଗୋପାଳନ ଡାକ୍ତରଖାନା ଟିଏ ଖୋଲନ୍ତୁ